ବାହାରିଲୁଣି ଯିବା ପାଇଁ ମାତାମଠକୁ ହଁ କିଏ କିଏ ଆସୁଛ ସବୁ କିଏ ଆସୁଛ ସବୁ ଘରୁ

ଆମର ଏଠି ମାଆ ମାଆ ତା'ପରେ ଦିଦି ଏମିତି ମାମୁଁ ପୁଅ ଜଣେ ଆସିଛି ଏମିତି ଯିବୁ ଆମେ ଆଉ ବାହାରୁଛୁ ଆଉ ହଁ ହଁ ମାତା ମଠ ହିଁ ଯିବା ଆମେ ସେଇ ବାହାରିବା ଛଅଟାରେ ଆଉ

ମିଶିକି ସମସ୍ତେ ହଁ କୁହ କୁହ ଟ୍ରାଭେଲର୍ ଆଉ

ହଉ ରୋଷେଇବାସ କ'ଣ ସାଡ଼େ ଗଲେ କରିବା ନା ମିଲ୍ ଖାଇ ନେବା ହଁ ହଉ ହଉ ସେ ଦେଖିଆ କ'ଣ କରିବା ଟାଇମ୍ ଦେଖିକି ଆଉ ହଉ ଆଉ ବାଟରେ ଗଲାବେଳେ ଟିଫିନ୍ ଟିକିଏ କରିଦେବା କାକୁଡ଼ି ଆଣିଥିବୁ କାକୁଡ଼ି ମୁଁ ଆଡ଼ୁ କାକୁଡ଼ି ମୁଁ ଆଡ଼ୁ ନେଇଥିବି ତୁ ପିଆଜ ଫିଆଜ କ'ଣ ଆଣିଥିବୁ ଆଉ ବାଟରେ ଟିଫିନ୍ ଟିକିଏ କ'ଣ କରିବା ଯିବା ଆଉ ପାମ୍ପଡ଼ ପାମ୍ପଡ଼ ଟିକିଏ ଆଣିଥିବୁ ହଁ ହଁ ତୋର ବାନ୍ତିଫାନ୍ତି ହୁଏନି ତ ନାଇଁ ନାଇଁ ମୋର ହୁଏନି ଘରେ ହଇ ସେ ଭଉଣୀଙ୍କର ଆଉ ତୁମର ହୁଁ ହୁଁ ହୁଁ ହୁଁ ହଁ ହଁ ଜ୍ୟାକେଟ୍ ତୁ ଜ୍ୟାକେଟ୍ ବି ଆଣିଥିବୁ ତୁ ତୁ ଘର ଲୋକଙ୍କୁ କହିବୁ ଜ୍ୟାକେଟ୍ ସବୁ ଆଣିଥିବେ ଆଉ ଏକ୍ସଟ୍ରା ଏକ୍ସଟ୍ରା ପ୍ୟାଣ୍ଟ୍ ଶାର୍ଟ୍ ବି ଆଣିଥିବ

ହଁ ହଁ ହଁ ଆଉ ଏକ୍ସଟ୍ରା ଶାଲ୍ ଫାଲ୍ ବି ଆଣିଥିବୁ ଘ ମାଆ ମାନେ ଆସୁଛନ୍ତି ନା ସାଥିରେ ଶୀତ ଫିତ ହବ ଆଉ ଯଦି ହେଲା ନହେଲେ ରାତିରେ ରହିଯିବା ଠିକ୍ ଅଛି ହଁ ହଁ ମୁଁ ବୁଝିକି ତୋତେ କହିବି ଗାଡ଼ିବାଲା ସହ ଆଉ ହଉ ଯଦି ହେଲା ସିଆଡ଼େ ହ୍ୟାଲୋ